ପାଞ୍ଚ ଆଠ ଦୁଇହଜାର ଏକୋଇଶ ଛଅ ସାତ ଦୁଇହଜାର ବାଇଶ ଚାରି ତିନି ଦୁଇହଜାର କୋଡ଼ିଏ ତିନି ଛଅ ଦିହଜାର ଉଣେଇଶ ଆଠ ସାତ ଦୁଇହଜାର ଚବିଶ